ହ୍ୟାଲୋ ମା ମଙ୍ଗଳା ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୁଁ ରୋଜାଲିନ କହୁଛି ଆଜ୍ଞା ମୋର ପଚାଶ ପଟ ଗରମ ରୁଟି ମଗାଇବାକୁ ଚାହୁଁଛି ତାହା ମୋତେ ଦେଇପାରିବେ ତ ଯଦି ଦେବେ ତା'ହେଲେ ତାକୁ ସିଲଭର୍ ଜରିରେ ପ୍ୟାକିଂ କରି ମୋ ପାଖକୁ ପଠାଇବେ ଯେମିତି ମୋ ପାଖରେ ପହଞ୍ଚିବା ଯାଏ ରୁଟି ଗରମ ଥିବ